ମୁଁ ଗୋଟିଏ ସାମସଙ୍ଗର ମୋବାଇଲଟିଏ କିଣିଥିଲି କୋଡ଼ିଏ ହଜାର ଟଙ୍କା ଦେଇକି ଆଣିଥିଲି ମୋ' ମୋବାଇଲରେ ବହୁତ ଭଲ ଫୋଟୋ ଉଠୁଛି ଏବଂ ମୋର ମୋବାଇଲ ଚାର୍ଜ ବେଶୀ ସମୟ ରହୁଛି ମୁଁ ଯୁଆଡ଼େ ବି ଯାଏ ମୋର ମୋବାଇଲକୁ ସାଙ୍ଗରେ ନେଇକି ଯାଇଥାଏ ମୋ' ସାଙ୍ଗମାନେ ଦେଖିଲେ ମୋବାଇଲଟାକୁ କୋଉଠୁ ଆଣିଛୁ ବୋଲି ପଚାରନ୍ତି ମୋର ଏହି ମୋବାଇଲଟା ପ୍ରିୟ ଅଟେ